ଆମ ଅଞ୍ଚଳରେ ବିଶେଷ କରି ଖାସି ମାଂସ ପ୍ରାୟତଃ ପ୍ରସିଦ୍ଧ ଖାସି ମାଂସ କହିଲେ ବହୁତ ଏ ଏ ଅଞ୍ଚଳରେ ଚଳେ ଯେ ମୈଦଲପୁର ଗୋଟେ ହୋଟେଲ୍ଟା ଅଛି ଶୁଭମ ହୋଟେଲ୍ ବୋଲି କୁହନ୍ତି ସେ ହୋଟେଲ୍ର ଖାସି ମାଂସଟା ପ୍ରାୟ ପ୍ରସିଦ୍ଧ ଏ ଅଞ୍ଚଳରେ ଯଦି କେବେ ଆସନ୍ତି ତା'ହେଲେ ଖାସି ମାଂସ ନିହାତି ଭାବରେ ଟେଷ୍ଟ କରିଯାଆନ୍ତୁ